ଆଜ୍ଞା ହଁ ଆଜ୍ଞା

ଆଜ୍ଞା ଭଲ ଜାଗା ଟିକେ ଦେଖି ରଖନ୍ତୁ ଆଜ୍ଞା ଖାଇବା ପାଇଁ ବୋଲି ହଁ ନାଇଁ ପିଲାଯାକ କାହିଁକିନା ଛୋଟ ପିଲା ଥକି ଯାଉଛନ୍ତି ଆଉ ଠିକ୍ ଟାଇମ୍ରେ ଖାଇବାକୁ ନହେଲେ ଆଉ ଭଲ ଲାଗିବ ଆଜ୍ଞା ଟାଇମରେ ପିଲା ନ ଖାଇଲେ ହୁଁ ହଁ ଭଲ ଭାବେ ଟିକେ ରଖିଲେ ଖାଇବାକୁ ଟିକେ ଭଲ ଲାଗିବ ଆଉ ପଇସା ପତ୍ର ଟିକେ କେମିତି କମ୍ ଥିବ ଟିକେ ହେଲା ଆଉ ଲଞ୍ଚ ପାଇଁ ଯିବା ତ ଟିକେ ପିଲା ଭୋକେଇ ଗଲେଣି ହେଲା ହଉ ହ ଆଉ ହଁ ଖାଇବା ପିଇବା ଟିକେ ଭଲ୍ସେ ହଁ ହଁ ନା ଠିକ୍ ଟାଇମରେ ଖାଇଦେଲେ ଭଲ ଦେହକୁ ଭଲ ଆଉ ହଁ ହ ଲଙ୍ଗ ଜର୍ନି ଗାଡ଼ି ଆ କହିବେ ପ ନା

ଦେଖନ୍ତୁ ହଁ ଟିକିଏ ଦେଖନ୍ତୁ ଆପଣ ତ ସବୁବେଳେ ଲାଇନ୍ରେ ଯାଉଛନ୍ତି ବୋଲେ ଭଲ କେଉଁଟା ଜାଗା ଦେଖୁଥିବେ ନା ଖାଇବା ପିଇବା ଉପରେ ହଁ ନାଇଁ ସବୁବେଳେ ଯାଉଛନ୍ତି ବୋଲେ ଆପଣ ଜାଣିବେ ନା ଆମେ ପାସେଞ୍ଜର ଆମେ କ'ଣ ଜାଣିଛୁ ରାସ୍ତାରେ କେଉଁଠି ଭଲ ମିଳୁଛି କେଉଁଠି କ'ଣ ମିଳୁଛିି ଆପଣ ସବୁବେଳେ ଯିବା ଆସିବା କଲେ ଆପ ଟିକିଏ ଇଏ କରନ୍ତୁ ସେଏ ଗୋଟିଏ ଟିକେ ଦେଖେ

ହଁ